ଆମର ପ୍ରିୟ ସ୍ଵିମିଂ ଗନ୍ତବ୍ୟ ସ୍ଥଳ ହେଲା ପୋଖରୀ ଆମେ ପୋଖରୀରେ ସବୁବେଳେ ତ ଗାଧୋଉ ନା ବେଳେ ବେଳେ ଗାଧୋଇବାକୁ ଯାଉ ବହୁତ ମଜା ଲାଗେ ସାଙ୍ଗମାନଙ୍କ ସହିତ ଗାଧୋଇଲା ବେଳେ ଆମକୁ ବି ପହଁରିବାକୁ ଇଚ୍ଛା ହୁଏ କିଛି ବେଳେ ବି ପହଁରି ଯାଉ ପହଁରିଲା ବେଳେ ବହୁତ ଖୁସି ଲାଗେ ପହଁରିବା ଦ୍ୱାରା ଆମର କ'ଣ ହୁଏ ନା ଗୋଡ଼ ହାତ ହଲିବା ଦ୍ୱାରା ଆମ ଶରୀର ସୁସ୍ଥ ବି ରୁହେ ମାନସିକ ସ୍ଥିତି ବି ଭଲ ରୁହେ ଆଉ ଆମ ଏ ପାଖରେ କଳମ ଜରି ପୋଖରୀ ସେଇଠି କି ଯାଉ ମହାନଦୀ ଯୋବ୍ରା ବିରୂପା ଅଛି ଟିକେ ଦୂର ହେଇଯାଏ ପାଖ କଳମ ଜରି ପୋଖରୀରେ ପହଁରୁ ଆଉ